ହଁ କୁହନ୍ତୁ ଆଜ୍ଞା କୁହନ୍ତୁ ଆଜ୍ଞା ଆଜ୍ଞା ହଁ ନିଶ୍ଚୟ ନିଶ୍ଚୟ କାହିଁକି ନୁହଁ ଆମ ବରା ବି ସେମିତି ଫେମସ୍ ବହୁତ ବରା ଟା ବି ସେମିତି ଆପଣଙ୍କୁ କିଏ କହିଲା ଆମ ବରା ଫେମସ୍ ବୋଲି ହଁ ଆମ ବରା ସିଏ ବି ଆମ୍ବ ଫାମ୍ବ ଭଲ ସବୁ ବିରି ଏଠି ଏକ ନମ୍ବର୍ ବିରି ମିଳେ ବିରିରେ ହୁଏ ଆମ୍ବକସିଆ ଅଦା ସବୁ ଆମର ହୋଟେଲ୍ ଯିଏ ଅଛନ୍ତି ରୋଷେଇ କରିବାକୁ ସେ ବି ବହୁତ ପୁରୁଣା ରୋଷେଇୟା ସେ ବହୁତ ଫେମସ୍ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆପଣଙ୍କୁ କେତେ ଦରକାର ନିଶ୍ଚୟ ନିଶ୍ଚୟ ଆପଣ କେତେ ଜଣ ଅଛନ୍ତି ସେଇ ଅନୁସାରେ ପାର୍ସଲ୍ କରି ଦେଇଦେବୁ ନା ଗୋଟେ ଇଏରେ କରିଦେବୁ ଖାଲି ବରା ଦେବି ନା ତାସହିତ ଗୁଗୁନି ଆମର ସ୍ପେସିଆଲ୍ ଗୁଗୁନି ବି ଦେବି ତ ମୁଁ ତିନିଶହରୁ ଚାରିଶହଟଙ୍କା ଭିତରେ ପଠେଇ ଦେବି ଆପଣଙ୍କ ଠିକ୍ ଅଛି ଠିକ୍ ଅଛି ନିଶ୍ଚୟ ନିଶ୍ଚୟ ହଉ ହଉ ଆଉ ଆଉ କିଛି ତା ଦେହରେ ଦରକାର ଆମର ସେମିତି କିଛି ନାହିଁ ଆପଣ ଆସିକି ଖାଇକି ଚେକ୍ କରନ୍ତୁ ଯଦି ଭଲ ଲାଗିଲା ଆଉ କିଛି ମିଠାପିଠା ସବୁ କିଛି ଆଇଟମ୍ ଏକ୍ସଟ୍ରା ଆଇଟମ୍ କିଛି ଦରକାର କି ଠିକ୍ ଅଛି ଠିକ୍ ଅଛି ହଁ ପେଡ଼ା ଅଛି ସ୍ପେସିଆଲ୍ ପେଡ଼ା ଅଛି ଆମ ପାଖରେ ହଉ ଦୁଇ ପ୍ୟାକେଟ୍ ତ ଠିକ୍ ଅଛି ଆଉ ଆଉ ମୃଦୁ ପାନୀୟ ଡ୍ରିଂକ୍ସ କିଛି ଦରକାର କି ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଠିକ୍ ସବୁ ବ୍ୟବସ୍ଥା ରହିଛି ଆମ ପାଖରେ ଆପଣଙ୍କ ପାଖରେ ଠିକ୍ ସମୟରେ ପହଁଚିଯିବ ଆଜ୍ଞା ଠିକ୍ ଅଛି ମୁଁ ପହଁଚେଇ ଦେଉଛି ପାଞ୍ଚ ମିନିଟ୍ ଭିତରେ ଆପଣଙ୍କ ପାଖରେ